ଗୋଟେ ଜାଗାର୍ ନୁ ଫଙ୍କସନ୍ ହଉଥିଲା ଆର୍ ମୋତେ ଇନଭିଟେସନ୍ ହୋଇଥିଲା ବୋଇଲେ ସେଇଠାନେ ମୋତେ ଯିବାରକେ ବାଧ୍ୟ ଥିଲା ଏଇ ଟାଇମ୍ରେ କାଁ ହେଇଛି କି ନେଇଁ ମୋର୍ ମାଆର୍ ଦେହ ଟିକେ ଠିକ୍ ନେଇଁଥାଇ ମୋର୍ ମାଆର୍ ଦେହ ଠିକ୍ ନେଇଁଥାଇ ବୋଲେ ମତେ ଯିବାର୍ ଲାଗି ସେଇଠାନ୍ କେ ବୋହୁତ୍ କଠିନ୍ ଲାଗ୍ଲା ଇଆଡ଼େ ମାଆର୍ ଦେହ ଠିକ୍ ନେଇଁ ନ ଆର୍ ମୁଇଁ ସେଇ ଷ୍ଟେଜ୍ କେ କେନ୍ତା କରି ପହଞ୍ଚିମି ମୋର୍ ସିଆଡ଼େ ପୋଷ୍ଟାର୍ ଫୋଷ୍ଟାର୍ ସବୁ ଛାପିନେଇଚନ୍ ଇ ଏଇ ଟାଇମ୍କେ ଦେଖିକିରି ମୋର୍ ମୁଡ଼୍ ଆର୍ କାମ୍ ନାଇଁକଲା ବୋଲେ ମୁଁ କାଣା କର୍ସି ମାଆକେ ଡ଼କ୍ଟର୍ଖାନାକେ ନେସି ନାଁ ମୁଇଁ ଫଙ୍କସନ୍କେ ଆଟେନ୍ କର୍ସି ଇ ସବ୍ କଥା ଦେଖିକିରି ମତେ ତ ଲାଗ୍ଲା ହେଲେ ଭାବଲିଁ ମୁଇଁ ନିଜେ ଯେ ଆରେ ମାଆକେ ତ ଡ଼ାକ୍ତର୍ ଠିକ୍ କର୍ବା ହେଲେ ଯେନ୍ ହଜାର୍ ହଜାର୍ ଲୋକ୍ ସେନ ଅଛନ୍ ସେନକି ଯଦି ନେଇଁଯାଇଁ ମୋତେ ଅନେକ୍ ଲୋକ୍ ଖରାପ୍ ଭାବ୍ବେ ସେ ଦୁଃଖର୍ କଥା ଆର୍ ଜାନିପାର୍ବେ କେଁ ଠିକ୍ ଅଛି ମୁଁ ଡ଼ାକ୍ଟର୍ ଖାନାକେ ଘରର୍ ଲୋକ୍ କହିଲେ ତୁମେ ଡ଼ାକ୍ଟର୍ଖାନାକେ ନିଅ ଆରୁ ମୁଇଁ ଯାଉଛେ ମୋର୍ ଯାଗାକି ଆର୍ ସେଠାନ୍ କେ ଯେତେବେଲେ ପହଞ୍ଚିଲି ଏନ୍ତା ସେନ ତା'ର୍ ମାନେ ଫଙ୍କସନ୍ ହେଲା ଯେ ଏତେ ତାଲି ଆର୍ ଏତେ ତା'ର୍ ମାନେ ଲାଗଲା ଯେ ମୋର୍ ମନ୍ ଖୁସ୍ ଲାଗିଗଲା ହେଲେ ଇଆଡ଼େ ଆସଲା ବେଲକେ ମୋର୍ ମାଆ ବି ପୁରା ଏକ୍ ନମ୍ବର୍ ଡ଼ାକ୍ତର୍ ଏକ୍ ନମ୍ବର୍ ଥିଲେ